ଆମର କ୍ରୀଡ଼ା ସମ୍ବନ୍ଧୀୟ ଯଦି କୌଣସି ହିଂସାତ୍ମକ କାର୍ଯ୍ୟ ଆସୁଅଛି ତେଣୁ ସେଥିପାଇଁ ଆମର କର୍ତ୍ତୃପକ୍ଷ କ୍ରୀଡ଼ା କର୍ତ୍ତୃପକ୍ଷ ଅନେକ ଗୁଡ଼ିଏ ନେଇଛନ୍ତି ପଦକ୍ଷେପ ଯେପରିକି ଯଦି କୌଣସି କାରଣରୁ ପିଲା ଅଧିକ ହେଇଯାଉଛନ୍ତି ଏ ଯଦି ଗ୍ରାଉଣ୍ଡଟି ଛୋଟ ପଡ଼ିଯାଉଛି ତେଣୁ ଅନ୍ୟ ଏକ ଗ୍ରାଉଣ୍ଡର ବ୍ୟବସ୍ଥା ତେଣୁ ଅନେକ ଗୁଡ଼ିଏ ସୁବିଧା ସହଯୋଗ ମଧ୍ୟ କରୁଛନ୍ତି ଆମର ଅନୁଷ୍ଠାନ ଧନ୍ୟବାଦ